ଘରେ ବଗିଚା ରକ୍ଷଣାବେକ୍ଷଣ କରିବାକୁ ହେଲେ ଆମକୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଥାଏ ଯେମିତିକି ମାଟିରେ ବହୁତ ବିଭିନ୍ନ ପ୍ରକାର ନାନା ଆଦି ଘାସ ଉଠିଥାଏ ସେଥିପାଇଁ ଆମକୁ ମାଟି ଖୋଳି ବାଲି ଫିଲିଙ୍ଗ କରି ଏଥିରେ ଖତ ବିଭିନ୍ନ ପ୍ରକାର ଅଳିଆ ବଳିଆ ଘାସ ନ ଉଠିବା ପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥାଉ ଯେଉଁଥିପାଇଁ କି ଆମକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତା ସହିତ ବଗିଚାରେ ବିଭିନ୍ନ ପ୍ରକାରର ତାର ବାଡ଼ ହେଉ କିମ୍ବା ପ୍ଲାଶ୍ ପ୍ଳାଷ୍ଟର ଇଟା ଲଗାଇକି ମାନେ କାନ୍ଥ ଉଠାଇକି ତାକୁ ବାଉଣ୍ଡ୍ରି କରିଥାଉ ଯେମିତିକି ପସିନପାରନ୍ତି ନ ପାରନ୍ତି ଯେମିତିକି ଗାଈ ଗୋରୁ ଛେଳି ଇଏ ସବୁ ପସିନପାରନ୍ତି ଷଣ୍ଢ ଆଉ ସେଥିପାଇଁ ମଧ୍ୟ ଧ୍ୟାନ ଦେଇଥାଉ ଆଉ ତାସହିତ ବିଭିନ୍ନ ପ୍ରକାର ଯେଉଁ ଗଛ ଆମେ ଲଗାଇଥାଉଁ ସେ ଗଛଗୁଡ଼ିକ ଆମକୁ ଶହ ଶହ ଟଙ୍କା କିଣା ପଡ଼ିଥାଏ ଯଦି ଗୋଟେ ଗଛ ନଷ୍ଟ ହୋଇଯିବ ତାହେଲେ ଆମକୁ ବହୁତ ବାଧି ଥାଏ ସେଥିପାଇଁ ସବୁ ଦିଗକୁ ଆମେ ଦେଖିବାକୁ ଗଲେ ଘରର ବଗିଚାକୁ ଆମେ ଯଦି ସୁରକ୍ଷା ଭାବରେ ରଖିଥାଉ ଆମକୁ ବହୁତ ଖର୍ଚ୍ଚ ବହୁତ ବ୍ୟୟ ବହୁଳ ହୋଇଥାଏ